ହ୍ୟାଲୋ ମୁଁ ବର୍ଷାରାଣୀ ବେହେରା କହୁଥିଲି ଆପଣ କ୍ୟାବ୍ ଏଜେନ୍ସିରୁ କହୁଛନ୍ତି ତ ହଁ ହଁ ମୁଁ ପିରିକୁଡ଼ିରୁ ହିଁ କହୁଥିଲି କାଲି ଯେଉଁ ଅନ୍ଲାଇନ୍ରେ କାର୍ ବୁକ୍ କରାହୋଇଥିଲା ଆପଣଙ୍କ ଡ୍ରାଇଭର ବା ଗାଡ଼ି ନେଇକି ଆଜି ଆଠଟା ବେଳେ ଆସିବାର ଥିଲା ହଁ ଆଜି ଆଠଟା ଦଶ ହେଲାଣି ଆଉ କ'ଣ ଆସିପାରି ନାହାନ୍ତି ଏ ଯାଏଁ ଆଉ କେତେ ଟାଇମ୍ ୱେଟ୍ କରିବାକୁ ପଡ଼ିବ ପୁଣି ଆଠଟା ଦଶ ହେଲାଣି ମୋର ପରା ଫୁଲବାଣୀ ଯିବାର ଥିଲା ହଁ ଫୁଲବାଣୀ ଯିବାର ଥିଲା କ'ଣ ଅର୍ଜେଣ୍ଟ କାମରେ ପରା ସେଇଥିପାଇଁ ତ ମୁଁ କାର୍ ବୁକ୍ କରିଥିଲି ହଁ ହେଉ ଯଦି ଆସିପାରୁନାହାନ୍ତି ତା'ହେଲେ ଠିକ୍ ଅଛି ମୋର ଦରକାର ନାହିଁ ଆପଣଙ୍କ କାର୍ ଆପଣଙ୍କ ଡ୍ରାଇଭରକୁ ମନା କରିଦିଅନ୍ତୁ ମୁଁ ଅଲଗା ଗାଡ଼ି ନେଇକି ପଳାଇବି ହଁ ହଁ ବାତିଲ୍ କରିଦିଅନ୍ତୁ ହେଉ ରହୁଛି